ଆମ ଗାଁ'ରେ ଯେତେବେଳେ ବନ୍ୟା ହୋଇଥିଲା ସେତେବେଳେ ଆମ ପାଇଁ ତାହା ଖାଦ୍ୟ ଯେ ସମୟ ଥିଲା ସେତେବେଳେ ବିଲରେ ଧାନ ଚାଷ କରାଯାଉଥିଲା ଧାନ ତଳି ଉପ ଦାଇକି ଘରକୁ ଆଣିବା ଘର ଘରକୁ ପାଣି ଆସିବ ହେ ହେରି ବୋଲି ଘରର ଚାଉଳକୁ ନେଇକି କେଉଁଠାରେ ପାଣି ଆସିବନି ସେଇଠିକି ନେଇ ରଖିବା ଯଦି ଚାଉଳରେ ପାଣି ପଶିଯିବ ତାହେଲେ ଦୁଇ ବର୍ଷ ଯାଏ ଖାଇବୁ କ'ଣ କ'ଣ ହେଲେ ସେ ସେଇଠାରେ ଚିନ୍ତା ପିିଲାମାନଙ୍କୁ ଧରିକି କେଉଁ ସୁରକ୍ଷିତ ଜାଗାକୁ ଯିବୁ ଚିନ୍ତା ହେଲେ ବି ହେଲେ ମୁଁ ଆଉ ଗାଁ ଲୋକ ହାର୍ ନ ମାନିକି ଏହି ବନ୍ୟାର ସମ୍ମୁଖୀନ କରି କରିଲୁ କି ନିଜକୁ ସୁରକ୍ଷା ହେବା ସହିତ ଖାଇବା ପିନ୍ଧିବା ଇତ୍ୟାଦି ଜିନିଷକୁ ହେଲୁ